ମୁଁ ଗାଁରେ ରହୁଛି ଏବଂ ମୋ ଛୁଆ ଦୁଇଟା ସହରକୁ ପ୍ରତ୍ୟକ ଦିନ ଶିଶୁ ମନ୍ଦିରରେ ପାଠ ପଢ଼ୁଛନ୍ତି ମୁଁ ପ୍ରତ୍ୟେକ ଦିନ ସହରକୁ ଛୁଆଙ୍କୁ ନେଇକି ଯିବା ଆସିବା କରେ ଆଉ ଯାହା ବି ଭଲ ମନ୍ଦ ସହରକୁ ନଗଲେ ତ ଚଳି ହୁଏନି ସହରରୁ ସବୁ ଜିନିଷ କିଣିକି ଆଣେ ଛୁଆଙ୍କୁ ଡେଲି ନେବା ଆଣିବା କରେ ଆଉ ଗାଁରେ ତ ବହୁତ ସୁନ୍ଦର ପରିବେଶ ତେଣୁ ଆମେ ଗାଁରୁ ସହରକୁ ଡେଲି ଯାଇକି ଆସୁ ଆଉ ଛୁଆମାନଙ୍କ ପାଇଁ ଜିନିଷ ପତ୍ର କିଣିକି ସବୁବେଳେ ଧରିକି ଆସୁ ଆଉ ଯାହା ବି ଭଲ ମନ୍ଦ ସହରରୁ ସବୁ ଜିନିଷ ମିଳିପାରିଥାଏ ଆଉ ଗାଁର ଥଣ୍ଡା ଜଳ ବାୟୁ ଥଣ୍ଡା ପବନ ଆଉ ଗାଁର ଯାହା ବି ଅଛି ତାହା ବହୁତ ସୁନ୍ଦର ଲାଗିଥାଏ ତେଣୁ ଆମେ ସହରରେ ନ ରହିକି ପ୍ରତ୍ୟେକ ଦିନ ଛୁଆଙ୍କୁ ନେବା ଆଣିବା କରୁ ଆଉ ମନ୍ଦିର ବି ଯାଉ ମାସକୁ ତିନିଥର ସୋମବାର ମଙ୍ଗଳବାର ଶନିବାର ଯାଇଥାଉ